ଖବରକାଗଜ ଓ ଓଡ଼ିଆ ଚ୍ୟାନେଲ ମୁଁ ଦେଖେ ଆଉ ଖବର କାଗଜ ପଢ଼େ ତା ଭିତରୁ ଧରିତ୍ରୀ ଓ ସମ୍ବାଦ ପ୍ରମେୟ ଯାହାକି ମାନେ ଓଡ଼ିଆ ସବୁ ଲିଖିତ ଆକାରେ ଛାଡ଼ନ୍ତି ଯେମିତି କେଉଁଠି କ'ଣ ହେଲା ସବୁ ଖବର ବି ସବୁ ଓଡ଼ିଆରେ ଦିଅନ୍ତି ନ୍ୟୁଜ ଚ୍ୟାନେଲ ଯେପରି ଆମର ଓଟିଭି କନକ ଟିଭି ନ୍ୟୁଜ ସେଭେନ ଏଥିରେ ସବୁ ଓଡ଼ିଆ ସବୁ ପ୍ରୋଗ୍ରାମ କରାଯାଏ ଓ ମନୋରଞ୍ଜନ କରାଯାଏ